ଆମର୍ ଗାଁର ଯେନ୍ ବି ଯୁବକ୍ମାନେ ଇଟା କରୁଛନ୍ ମାନେ ଡେବ୍ଲପ୍ମେଣ୍ଟ୍ ଲାଗି ସେ ସବୁ ଜିନିଷ୍ ବି ନାଇଁ ହେଇପାର୍ବା ଯେନ୍ତାକି ଆମେ ପଢ଼ା ପଢ଼ି କରୁଛନ୍ ପଢ଼ା ପଢ଼ି କଲେବି ଭଲ୍ ସେ ମାନେ ଚାକ୍ରି ନାଇଁ ମିଲିପାର୍ବା କି କିଏ ବି କିଛି କରୁଛେ ଯେନ୍ତାକି ଏନ୍ତା କମ୍ପାନିମାନେ ହେବାର୍ କଥା କି କଲ୍କାରଖାନା ହେବାର କଥା ଆଉ କିଛି ହେବାର୍ କଥା ନାଇଁ ଇଟା କରିପାର୍ବା ତା'ପରେ ବହୁତ୍ ଟେ ଜିନିଷ୍ ବହୁତ୍ ହିସାବ୍ ବୋଲେ ଲୋକ୍ମାନେ ଏନ୍ତା କାମ୍ କରୁଛନ୍ତ ଶିଖୁଛନ୍ତ୍ କିଏ ମିସ୍ତ୍ରୀ କାମ୍ କରୁଛି କିଏ ବଢ଼େଇ କାମ୍ କରୁଛେ କାଠ କାମ୍ ବି ଏନ୍ତା ଶିଖୁଛନ୍ କରୁଛନ୍ ବହୁତ୍ ପ୍ରକାରର ପିଲାମାନେ ଡେଭ୍ଲପ୍ମେଣ୍ଟ୍ ଲାଗି ସେ କରୁଛନ୍ ଉନ୍ନତି ଲାଗି କରୁଛନ୍ ତା'ପରେ ହେନ୍ତା ବି ଇଟା ସଭେ ତ ଚାକ୍ରି ନାଇଁ ପାଇବାର୍ ବୋଲେ ସେଥିର୍ଲାଗି ପିଲାମାନେ ଡିଫେରଣ୍ଟ୍ ଟାଇପର୍ ଜିନିଷ୍ମାନେ ଟ୍ରାଏ କରୁଛନ୍ ସେ ଉନ୍ନତ୍ କର୍ବାର ଲାଗି ଆଉ ବହୁତ ଲୋକ୍ ଆମର ଆମର୍ କେତ୍ନି କେତେ ଲୋକ୍ ମିସ୍ତ୍ରୀରେ ୟେ କରୁଛନ୍ ଇଟା କରୁଚନ୍ ଘର ବନଉଚନ୍ କାଣା କରୁଚନ୍ ସେଥିରେ କରୁଚନ୍ ତା'ପରେ ବାଏଲ୍ ବୁଲା କରୁଚନ୍ ବହୁତ୍ କିଛି ଇଜି ହଉଛେ ଆଉ କାଣା